ମୁଁ ଗୋଟେ ଦୋକାନରୁ ସମ୍ବଲପୁରୀ ଶାଢ଼ୀ କିଣିଥିଲି ଭଲ କ୍ୱାଲିଟିର ଆଉ ପିନ୍ଧିବାକୁ ବି ଭଲ ଲାଗିଲା ତାର କପଡ଼ା ବି ମୋତେ ଭଲ ଲାଗିଲା ଦେଖିବାକୁ ବି ଭଲ ଦେଖାଯାଉଛି ଆଉ ବହୁତ କମ ଦାମରେ ସେଇଟା କିଣିଥିଲି ଆଉ କମ ଦାମରେ ମୋତେ ସେ ଶାଢ଼ୀ ମିଳିଲା ସେ ଦୋକାନରୁ ଶାଢ଼ୀ ପିନ୍ଧିକି ବହୁତ ସଫ୍ଟ ଭଲ ଲାଗୁଛି ଶସ୍ତାରେ ମିଳିଲା ମୋତେ ଆଉ ଶାଢ଼ୀ ସମ୍ବଲପୁର ଶାଢ଼ୀ ସେ ଶାଢ଼ୀ ସ୍ମୁଥ୍ ଶାଢ଼ୀ ଭଲ ଶାଢ଼ୀ ଭଲ ହେଲା ପିନ୍ଧିବାକୁ ବି ମୋତେ ସେ ଶାଢ଼ୀ ଭଲ ଲାଗୁଛି